ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ତ ଆମ ନର୍ସରୀ ସ୍କୁଲ୍ରେ ଗୋଟେ ପ୍ରତିଯୋଗିତା ହେଇଥିଲା ରୋଷେଇ ପ୍ରତିଯୋଗିତା ସେଇଥିରେ ମୁଁ ଅଂଶଗ୍ରହଣ କରିଥିଲି ଓ ମୁଁ ଆମ ଘରୁ ବନାଇକି ନେଇଥିଲି ଚିକେନ୍ ତରକାରୀ ଚିକେନ୍ ତରକାରୀ ବହୁତ ଭଲ ହେଇଥିଲା ତ ମୋତେ ସେଇଠି ସବୁ ପ୍ରଶଂସା ବି କରିଥିଲେ କି ଆପଣଙ୍କର ରୋଷେଇ ଟିକେ ଭଲ ହେଇଛି ତ ମୋତେ ସେଥିପାଇଁ ରୋଷେଇ କରିବାକୁ ବହୁତ ଭଲ ଲାଗେ ଆଉ ମୋର ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ବି ମୁଁ ଗୋଟେ ଖୋଲିକି ରଖିବା ଯେଉଁଥିରେ ମୁଁ ବହୁତ ପ୍ରକାର ଭିଡ଼ିଓ ସବୁ ପୋଷ୍ଟ କରିକି ଅପଲୋଡ଼୍ କରିଛି ତ ତା' ଭିତରେ ଚିକେନ୍ ତରକାରୀ କେମିତି ହେଲା ଚିକେନ୍ ତରକାରୀରେ କେଉଁଭଳିଆ ସବୁ ଜିନିଷ ଲାଗିଲା ଆଉ ପନିର୍ ତରକାରୀଟା କେମିତି ହେଲା ବିରିଆନୀଟା କେମିତି ହେଲା ଆମ ଓଡ଼ିଆରେ ବି ତ ବହୁତ ପ୍ରକାର ଖାଇବା ବି ଅଛି ସେଇଭିତରୁ ବି ମୁଁ କିଛି ସବୁ ମାନେ ଅପଲୋଡ଼୍ କରାଇଛି ଯେଉଁଟା ଲୋକମାନେ ଜାଣିବି ନାହାଁନ୍ତି ଯେ ଏଇ ରେସିପିଟା କେମିତି ହେଇଥାଏ ତ ମୁଁ ତା' ବିଷୟରେ ଅପଲୋଡ଼୍ କରିଛି ଯେ ପନିର୍ ତକାରୀଟା କେମିତି ହେଲା ଯେଭଳି କି ପନିର୍କୁ ଫାର୍ଷ୍ଟ ଭାଜିବ ତା'ପରେ ଭାଜି ସାରିଲା ପରେ ସେଥିରେ ମସଲା ପକାଇବ ବିଲାତିକୁ କାଟିବ ବିଲାତିକୁ ଭାଜିକିନା ସେଥିରେ ଗ୍ରାଇଣ୍ଡିଙ୍ଗ କରିକି ମସଲାରେ ପକାଇବ

ବହୁତ ଲାଇକ୍ ବି ଆସିଥିଲା ମୋତେ ଏଇଭଳି ଭାବରେ ମୋର ସବୁ ମୋ ଅପଲୋଡ଼୍ କରାଇଛି ଭିଡ଼ିଓ ଆଉ ମୋ ଭିଡ଼ିଓ ଗୁରା ସମସ୍ତଙ୍କୁ ଭଲ ବି ଲାଗିଥିଲା ତ ମୋର ଏବେ ପୋଷ୍ଟ ଅଧିକ ହେଇଯାଇଛି ଲାଇକ୍ ବି ଅଧିକ ଆସୁଛି ଭିୟୁ ବି ଅଧିକ ଆସୁଛି ତ ମୋତେ ଭଲ ଲାଗେ ମୋର ରୋଷେଇ ଉପରେ ଅପଲୋଡ଼୍ କରିବାକୁ